ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ ବିଭିନ୍ନ ପ୍ରକାରର ନୂତନ ଚାକିରି ଏବଂ ଭୂମିକା ସୃଷ୍ଟି ହୋଇଛି ଉଦାହରଣ ସ୍ଵରୂପ ୟୁଟ୍ୟୁବର୍ ବିଷୟବସ୍ତୁ ସୃଷ୍ଟିକାରୀ ଭ୍ରମଣକାରୀ ହାସ୍ୟ ଅଭିନେତା ଇତ୍ୟାଦି ଇତ୍ୟାଦି ଏବଂ ଆମ ଭାରତରେ ଯୁବକମାନେ ଜୀବନରେ ଉତ୍ତମ ଜୀବନଯାପନ କରିବାପାଇଁ ଚାହିଁଥାନ୍ତି ଏବଂ ଆର୍ଥିକ ଅବସ୍ଥା ତାଙ୍କର ସୁଦୁଢ଼ କରିବାପାଇଁ ତାଙ୍କର ସବୁବେଳେ ଆଗ୍ରହ କରିଥାନ୍ତି